ମୁଁ ଦି ଚାରିଦିନ ତଳେ ବାସନ ଗୋଟେ କଡ଼େଇ ଡେକ୍ଚି କଂସା ଥାଳି ଆଣିଥିଲି ଆଉ ଡେକ୍ଚିରେ ଭାତ ରାନ୍ଧିବାପାଇଁ ବହୁତ ସୁନ୍ଦର ଲାଗୁଛି ଭାତ ବି ବହୁତ ଭଲ ହେଉଛି ଆଉ ତ କଡ଼େଇରେ ତରକାରୀ କଲା ବେଳେ ତରକାରୀ ଜମା ଲାଗୁନାହିଁ ସେ କଂସାରେ ବି ତ ଖାଇବା ପାଇଁ ଭଲ ଲାଗୁଛି ଭାତରେ ବି ଥାଳିରେ ଖାଇବାପାଇଁ ବହୁତ ସୁନ୍ଦର ଲାଗୁଛି ଘରେ ବି ସମସ୍ତେ ଖୁସି ହେଉଛନ୍ତି ଯେ ସେଥିରେ ସମସ୍ତେ ଖାଇବା ପାଇଁ ଭଲ ପାଉଛନ୍ତି ଆଉ ଯିଏ ବି ଦେଖୁଛି ବି ସିଏ ପସନ୍ଦ କରୁଛି ସିଏବି ପଚାରୁଛନ୍ତି ସମସ୍ତେ ଏ ବାସନ କେଉଁଠୁ ଆଣିଲୁ ମୁଁ ବହୁତ ଖୁସି ହେଉଛି ଯେ ଯାହା ହୋଉ ଏତେ ସୁନ୍ଦର ଜିନିଷ ମୁଁ ଆଣିଛି ସମସ୍ତେ ପସନ୍ଦ କରୁଛନ୍ତି